ମୁଁ ଖାଇବା ପାଇଁ ଅର୍ଡ଼ର୍ କରିଥିଲି ଘରର ଅସୁବିଧା ଯୋଗୁଁ ଆଉ ଜିନିଷଟା ପଇସାଟା ପେମେଣ୍ଟ ହେଇଛିନା ନାହିଁ ଜାଣିପାରୁ ଚାହୁଁଛି ଆଉ ଘରେ ଅସୁବିଧା ଅଛି ତ ସେଇଥିଲାଗି ମଗେଇଥିଲି ଜିନିଷ ଆଉ ଆସିଛି ନାହିଁ ପେମେଣ୍ଟ ହେଇଛିନା ନାହିଁ ଜାଣିବାକୁ ଚାହୁଁଛି ଆଉ ଅସୁବିଧା ଅଛି ତ ଘରେ ସେଇଥିଲାଗି ମୁଁ ପେମେଣ୍ଟଟା ହେଇଛି ନା ନାହିଁ ଜାଣିବାକୁ ଚାହୁଁଛି